ହ୍ୟାଲୋ ବିକେ ଟ୍ରାଭେଲ୍ସ୍ରୁ କହୁଥିଲେ କି ଆଜ୍ଞା ମୁଁ ମୁଁ ସୁଧାଂଶ ମିଶ୍ର କହୁଥିଲି ମୋର୍ ଗୋଟେ ଗାଡ଼ିଟେ ବୁକ୍ ହେବାର ଥିଲା ବିଶାଖାପାଟଣାରୁ ମୋ ବାପା ମାଆ ଆସିଥାନ୍ତି ଏଇ ଯୋଉ ଜନ୍ମସ୍ଥାନକୁ ରାୟଗଡ଼ା ତ ଚାରିଜଣ ଆସିବ ସେଠୁ ମୋ ବାପା ମାଆ ଆଉ ଦୁଇ ଜଣ ପଡ଼ୋଶୀ ଆସୁଛନ୍ତି ସେଠୁ କେତେ ଆପଣଙ୍କ ଗାଡ଼ିରେ ଭଡ଼ା ଭଡ଼ା ରହିବ ପାଞ୍ଚ ହଜାର ଆଚ୍ଛା ମୋର ଏଇଟା ପହରଦିନ ହେବ ପୁରା କନ୍ଫର୍ମ ଆଉ ଆଜ୍ଞା